ମୁଁ ସାଇବର୍ବୁଲିଂ ସୋସିଆଲ୍ ମିଡ଼ିଆ ଟେଲିଂ ବିଷୟରେ ମୁଁ ଜାଣିଛି ଏହା ଏକ ମାନ ଲୋକମାନଙ୍କୁ ପ୍ରଭାବିତ କରିଥାଏ ସୋସିଆଲ୍ ମିଡ଼ିଆରେ ଥରେ ଥରେ ଥରେ ଭୁଲ କଥା ବି ମିଡ଼ିଆବାଲା ପ୍ରକାଶ କରିଥାନ୍ତି ମିଡ଼ିଆରେ ଖରାପ ଅନୁଭୂତି ଗୋଟେ କଥା ବ୍ରେନ୍ ବନେଇ ଚୁନେଇ ରଙ୍ଗୀନ କରି କହିଥାନ୍ତି ତା'ର ସମସ୍ୟାକୁ ଆମେମାନେ ମୁକାବିଲା କରିପାରିବା ସବୁଆଡ଼େ ସି ସି କ୍ୟାମେରା ଲାଗିନି ଆମେ ପ୍ରମାଣ ବାହାର କରି ଦେଖାଇବା